ହଁ ମୁଁ ଦ୍ଵିତୀୟ ଉତ୍ପାଦକ ୟୁଜ୍ କରିଛି ଥରେ ଆମ ଗ୍ରାମରେ ଦୂର୍ଗା ପୂଜା ହେଉଥିଲା ଆଉ ସେଠିକି ଆଣିଥିଲା ଆମର ହେଡ଼୍ ଫୋନ୍ ଆଉ ମୁଁ ହେଡ଼୍ ଫୋନ୍ କିଣିବାକୁ ଗଲି ସେଠି ମୋତେ ଦେଖେଇଲା ପାଞ୍ଚ ଛଅଟା ଖଣ୍ଡେ ପାଞ୍ଚ ଛଅଟାରୁ ଅଧିକ ଦେଖେଇଥିବ ଆଉ ମୁଁ ସେଠି ମାନେ ପଇସାକୁ ଧରିଥିଲି ଆଉ ଗଲି ଆଉ ଆଣି ପକେଇଲି କିନ୍ତୁ ମୁଁ ସେଠି ଚେକ୍ କରିଲିନି କିନ୍ତୁ ଆସିଲା ପରେ ମୁଁ ଜାଣୁଛି ଯେ ସେଠି ମାନେ ସେଟା ବ୍ୟାଟେରୀ ଡେଡ଼୍ ହୋଇଯାଉଛି ସେ ହେଡ଼୍ ଫୋନ୍ର ଆଉ ଚାର୍ଜ ରହୁନି ମାନେ ମ୍ୟୁଜିକ୍ ସିସ୍ଟମ୍ଟା ବି ଠିକ୍ ନାହିଁ ମୁଁ ସେଠି ମ୍ୟୁଜିକ୍ ସିସ୍ଟମ୍ଟା ମାନେ ଚେକ୍ କରିଥିଲି ଟିକେ ଭଲ ଥିଲା କିନ୍ତୁ ଥରେ ଚାର୍ଜ କରିଦେଲା ପରେ ସେ ମ୍ୟୁଜିକ୍ଟା ଆଉ ଭଲ ବାଜିଲାନି ଆଉ ମୁଁ ମାନେ ସାତ ଶହ ଟଙ୍କା ଦେଇଥିଲି ହେଲେ ମୁଁ ସାତ ଦିନ ବି ୟୁଜ୍ କରିପାରିଲିନି ସେଥିପାଇଁ ମୁଁ କହୁଛି ଯେତେବେଲେ ମାନେ ଆନୁଛନ୍ତି ମାନେ ଚେକ୍ କରିକି ଆନନ୍ତୁ ଆଉ ଟିକେ ଦେଖି ଚାହିଁକି ଆନନ୍ତୁ ଆଉ ନାମ୍ ଥିଲା ନାମ ଥିଲା କମ୍ପାନୀର ଆନନ୍ତୁ